ହ୍ୟାଲୋ ହଁ ରବି ପରିବା ଦୋକାନୀ ହଁ ହଁ ଆଳୁ ଜହ୍ନି ବାଇଗଣ ପିଆଜ କଖାରୁ ଲଙ୍କା ଲେମ୍ବୁ କ'ଣ ଦରକାର ଆପଣଙ୍କର ହଁ ଆଳୁ କିଲୋ ଚାଳିଶ ପିଆଜ କିଲୋ ପଚାଶ ଭେଣ୍ଡି କିଲୋ କୋଡ଼ିଏ କାକୁଡ଼ି କିଲୋ ଷାଠିଏ ଆଉ କ'ଣ ଦରକାର ଆପଣଙ୍କର କୁହନ୍ତୁ କୋବି କୋବି ଗୋଟାକୁ ତିରିଶ କ'ଣ କ'ଣ କହୁଛନ୍ତି ହଁ ହଁ ସବୁ ଫ୍ରେସ୍ ଆମର ଏ ଲୋକାଲ୍ ମାର୍କେଟରେ ବାଡ଼ି ପରିବା ସବୁ ଆପଣ ହଁ ଆସନ୍ତୁ କେତେ ନେବେ କ'ଣ ନେବେ କହୁନାହାନ୍ତି କୁହନ୍ତୁ କ'ଣ କେତେ ନେବେ ହଁ ହଁ ହଁ ଆସନ୍ତୁ ଡିସ୍କାଉଣ୍ଟ୍ କରିଦେବା ଆଳୁ ଆଳୁ କିଲୋ ଲେଖା ଆଳୁ କିଲୋ ତିରିଶ ଟଙ୍କା ଚାଳିଶ ଟଙ୍କା ବିକ୍ରି ହେଉଛି ଆପଣ ଯଦି କହିବେ ଡିସ୍କାଉଣ୍ଟ୍ କରିଦେବୁ ଆପଣଙ୍କ ପାଇଁ କିଛି ଅସୁବିଧା ନାହିଁ ଆସନ୍ତୁ ଫୁଲକୋବି ଅଛି ତିରିଶ ଟଙ୍କା ଗୋଟାକୁ ବନ୍ଧାକୋବି ଅଛି ଚାଳିଶ ଟଙ୍କା ନାଇଁ ଆମର ହାଟକୁ ବି ବେପାର ହୁଏ ଦୋକାନରେ ବି ବେପାର ହୁଏ ହାଟରେ ବୁଧବାର ରବିବାର ବେପାର ହୁଏ ଆଉ ଦୋକାନ ସବୁ ଦିନିଆ ଚବିଶ ଘଣ୍ଟିଆ ଖୋଲା ନିମାପଡ଼ା ଡେଲି ମାର୍କେଟରେ

ହଁ ଆପଣ ଯଦି କହିବେ ଆପଣଙ୍କ ଗାଡ଼ି ଆଣିକି ଆପଣଙ୍କ ଗାଡ଼ି ଆଣିକି ଆସିବେ ଯଦି ଭଲ କଥା ନହେଲେ ଆମେ ବି ଗାଡ଼ି ସହ ପଠାଇ ଦେବୁ ଆପଣ ଆସି ପରିବାପତ୍ର ବାଛିକି ନେଇଯାଆନ୍ତୁ ଆପଣ ଯଦି ଗାଡ଼ି କରିବେ ଭଲ କଥା ନହେଲେ ବି ଗାଡ଼ି କରିକି ପଠାଇ ଦେବୁ ଗାଡ଼ି ଭଡ଼ାଟା ଆପଣ ଦେବେ ଆଉ

ହଁ ହଁ ହଁ ଆପଣ ଆପଣ ଗୋଟେ କାମ କରନ୍ତୁ କେଉଁ କେଉଁ ପରିବା କେତେ ଦରକାର ଲିଷ୍ଟ୍ ପଠାଇ ଦିଅନ୍ତୁ ମୋ ପାଖକୁ କେଉଁ ପରିବା କେତେ ଦରକାର ଲିଷ୍ଟ୍ ପଠାଇ ଦେଲେ ମୁଁ ରେଟ୍ ସବୁ ଆଜିର ରେଟ୍ରେ ଆପଣଙ୍କୁ ଦେଇଦେବି ରେଟ୍ ଆପଣ ଯେତେବେଳେ ଆସି ନେଇପାରିବେ କିଛି ଅସୁବିଧା ନାହିଁ ଆପଣ ଯେଉଁ ପରିବା ଯେତିକି ଦେବେ ଗାଡ଼ି ପଠାଇ ଦେବେ ନହେଲେ ଆମେ ଗାଡି କରିକି ଆପଣ ପାଖକୁ ପଠାଇଦେବୁ

ହଉ ଠିକ୍ ଅଛି ଆଜ୍ଞା ଠିକ୍ ଅଛି